ଓଡ଼ିଶାର ଗୃହ ଶୈଳୀ ଏବଂ ସ୍ଥାପତ୍ୟଗୁଡ଼ିକ ମଧ୍ୟରେ ଅନେକ ବୈଶିଷ୍ଟ୍ୟ ଦେଖାଯାଇଛି ଯେମିତିକି ଆଗ କାଲରେ ଘରଗୁଡ଼ିକ ନଡ଼ାରେ ନଡ଼ା ଛପର ତାଦ୍ୱାରା ଘର ତିଆରି କରୁଥିଲେ ମାଟି ଘର ତିଆରି କରି ଉପରେ ନଳ ଛାଉଁଥିଲେ କିମ୍ବା ଛପର ଛାଉଁଥିଲେ କିନ୍ତୁ ଆଜିକାଲି ଆଉ ସେସବୁ ନାହିଁ ଆଜିକାଲି ସମସ୍ତେ ପକ୍କା ଘର ତିଆରି କଲେଣି ଯେଉଁଟାକି ଇଟା ଓ ସିମେଣ୍ଟରେ ତିଆରି ହେଉଛି ଏବଂ କଂକ୍ରିଟ୍ ମଧ୍ୟ କରି ଦେଉଛନ୍ତି ଆଗରୁ ମାଟି ଥିଲା ମାଟିରେ ଲିପୁଥିଲେ ଘର ଘସୁଥିଲେ କିନ୍ତୁ ଆଜିକାଲି ସିମେଣ୍ଟ ଦ୍ୱାରା କଂକ୍ରିଟ୍ କରାଯାଉଛିି ଯାହାଫଳରେ କି ଘର ବହୁତ ଚିକ୍କଣ ଏବଂ ସଫା ସୁୁତୁରା ରହୁଛି ଏବଂ ବିଭିନ୍ନ ସମସ୍ତେ ଛାତ ଘର କଲେଣି ଆଉ କେହି ନଡ଼ା କିମ୍ବା ଛପର ଛାଉନାହାନ୍ତି ଆଗର ଆଗକାଲରେ ପ୍ରସାଦଗୁଡ଼ାକ ପଥରରେ ତିଆରି ହେଉଥିଲା ଏବଂ ବହୁତ ସୁନ୍ଦର ସୁନ୍ଦର ପ୍ରସାଦମାନ ତିଆରି ହେଉଥିଲା ପଥର ଦ୍ଵାରା କିନ୍ତୁ ଆଜିକାଲି ସବୁ ଇଟା ଓ ସିମେଣ୍ଟରେ ତିଆରି ହେଉଛି